ହଁ ମୁଁ ବିଭିନ୍ନ ପର୍ବ ପର୍ବାଣିରେ ମୂର୍ତ୍ତି ତିଆରି କରୁଛି ଯେମିତିକି ଆମର ଦଶହରାରେ ଦେବୀ ମୂର୍ତ୍ତି ତିଆରି କରୁଛି କାଳୀ ମୂର୍ତ୍ତି ତିଆରି କରୁଛି ଆମର କାଳୀ ପୂଜାରେ କାଳୀ ମୂର୍ତ୍ତି ତିଆରି କରୁଛି ପ୍ରଥମେ ପ୍ରଥମେ ମୁଁ ଜଣଙ୍କଠୁ ପ୍ରେରଣା ପାଇକି ଛୋଟ ଛୋଟ ମୂର୍ତ୍ତି ତିଆରି କଲି ସେଇଟା ଏତେ ସୁନ୍ଦର ହେଲା ଯେ ଲୋକଙ୍କର ଆହୁରି ଦରକାର ଆସିଲା ଲୋକ ଆହୁରି ଆହୁରି ଚାହିଦା ବଢ଼ିଲା ତା'ର ତା'ର ଚାହିଦା ବଢ଼ିବା ଦ୍ୱାରା ମୁଁ ବିଭିନ୍ନ ପ୍ରକାର ମୂର୍ତ୍ତି ସବୁ ତିଆରି କଲି ଯେମିତିକି ଗଣେଶ ପୂଜାରେ ଗଣେଶ ମୂର୍ତ୍ତି ତିଆରି କରିଛି ଦୁର୍ଗା ପୂଜାରେ ଦେବୀଙ୍କ ମୂର୍ତ୍ତି ଦୁର୍ଗାଙ୍କ ମୂର୍ତ୍ତି ତିଆରି କଲି ଆଉ ଆମର କାଳୀ ପୂଜାରେ କାଳୀ ମୂର୍ତ୍ତି ବି ତିଆରି କରିଛି ସେ ମୂର୍ତ୍ତି ତିଆରି ଛୋଟରୁ ଆସ୍ତେ ଆସ୍ତେ ଏତେ ଚାହିଦା ବଢ଼ିଲା ଯେ ମୁଁ ବହୁତ ମୂର୍ତ୍ତି ତିଆରି କଲି ତା ଦ୍ୱାରା ଆମର ପୁରା ପୁରୀ ଜିଲ୍ଲା ଯାକ ସବୁଆଡ଼େ ମୋ ମୂର୍ତ୍ତି ବି ବି ବିକ୍ରି ହେଲା ଏତେ ଭଲ ହେଲା ଯେ ବହୁତ ଦୂରରୁ ଲୋକମାନେ ଆସି ମୋ ମୂର୍ତ୍ତି ସବୁ ତିଆରି ମାନେ ବରାଦ କରିକି ଯାଆନ୍ତି

ଲୋକଙ୍କର ଏତେ ଚାହିଦା ବଢ଼ିବ ଯେ ମୋ ପାଖରେ ଲୋକ ଆସିକି ବସନ୍ତି ମୁଁ ଆଗରୁ ବହିନା ଦେଇକି ଯାଆନ୍ତି ହଁ ଦୁର୍ଗା ପୂଜାରେ ପ୍ରାୟଃ ସତୁରୀ ଅଶିଟା ଖଣ୍ଡେ ମୂର୍ତ୍ତି ତିଆରି କରେ ଗଣେଶ ପୂଜାରେ ବି ତିଆରି କରେ ଆଉ କାଳୀ ପୂଜାରେ ବଡ଼ ବଡ଼ ସବୁ ଦୋକାନ ବଜାର ପୂଜା କମିଟିମାନଙ୍କରେ ବି ବହୁତ ଚାହିଦା ଥାଏ

ଆଉ ହୁଏ ନାହିଁ ଦେବା ପାଇଁ ତଥାପି ସବୁଥିରେ ମୁଁ ମୂର୍ତ୍ତି ତିଆରି କରିଛି ଦେବୀ ମୂର୍ତ୍ତି ଦେବତାଙ୍କ ମୂର୍ତ୍ତି ତିଆରି କରିଛି ଯେ ତିଆରି କଲାବେଳେ ଏତେ ସୁନ୍ଦର ଲାଗେ ସେ ଅନୁଭୂତି ବି ବର୍ଣ୍ଣନା କରି ହେବ ନାହିଁ ଏତେ ଖୁସି ଲାଗେ ସତେ କି ଠାକୁର ମୋତେ ଜୀବନ ଦାନ ଦେଉଛନ୍ତି ମୁଁ ଠାକୁରଙ୍କୁ ଜୀବନ ଦାନ ଦେଉଛି ଠାକୁରଙ୍କ ଙ୍କୁ ମୁଁ ତିଆରି କରୁଛି ଏତେ ଭଲ ଲାଗେ ସେ ଅନୁଭୂତି ଯିଏ ତିଆରି କରିଥିବ ସେଇଟା ହିଁ ସିଏ ଅନୁଭବ କରିପାରୁଥବ ଏତେ ସୁନ୍ଦର ଅନୁଭୂତି ତା'ର